ବର୍ତ୍ତମାନ ମୁଁ ଟେକ୍ନୋଲୋଜି ଉପରେ ବହୁତ ନିର୍ଭର କରିଛି କିନ୍ତୁ ପୂର୍ବରୁ ନିଜେ କରୁଥିଲି ଯେଉଁଟାକି ହେଉଛି ମୋର ହଷ୍ଟେଲ୍ ଫି ମୁଁ ଘରେ ନିଜେ ପଇସା ମାଗିକି ହଷ୍ଟେଲ୍ ଫିଜ୍ ଦେଉଥିଲି କିନ୍ତୁ ବର୍ତ୍ତମାନ ତାହା ଫୋନ୍ପେ ସାହାଯ୍ୟରେ ମୁଁ ଦେଉଛି ନିଜେ ଆଉ ଦେଉନି ଏବଂ ଯେମିତିକି ମୋର କିଛି ୱାର୍ଡ଼ ନ ଜାଣିଲେ ମୁଁ ଡିକ୍ସନାରୀ ଦେଖି ପଢ଼ୁଥିଲି କିମ୍ବା ମନେ ରଖୁଥିଲି ଏବେ ତାହା ଆଉ କରୁନି ମୁଁ ଡିକ୍ସନାରୀ ଏବେ ଦେଖୁନି ସେଇଟା ମୁଁ ଅନ୍ଲାଇନ୍ ମାଧ୍ୟମରେ ଦେଖି ଦଉଛି ଏବଂ ତାର ଅର୍ଥ ଜାଣୁଛି ତ ସେହିପରି ବହୁତ ପ୍ରକାରର କାମ ମୁଁ ଆଗକୁ କରୁଥିଲି ଯେଉଁଟାକି ବର୍ତ୍ତମାନ ଟେକ୍ନୋଲୋଜି ଉପରେ ନିର୍ଭର କରୁଛି